ହ୍ୟାଲୋ ଆରେ ଧୁଶା ଆମେ ଜଗନ୍ନାଥ ମନ୍ଦିର ଯାଇଥାନ୍ତୁ ଯେ ଆମ ଘର ପରିବାର ସାତ ଆଠ ଜଣ ତେଣୁ ବଡ଼ ଗାଡ଼ିଟେ ତ ସେଥିପାଇଁ ମୁଁ ତୋତେ ପଚାରୁଥିଲି ସେ ଗାଡ଼ିରେ କେତେ ପଇସା ଲାଗିବ ଆମକୁ ସୁବିଧାରେ ଯାଇକି ଆମେ ଆସିପାରିବୁ ତ ସେଥିପାଇଁ ତୋତେ ପଚାରୁଛି ଯାହା ପଇସା ନେଉ ବରଂ କିନ୍ତୁ ଆମକୁ ସୁବିଧାରେ ନେଇ ସୁବିଧାରେ ଫେରି ଆସିବା ପାଇଁ କହିବ ଆଉ ସେଥିପାଇଁ ତୋତେ ପଚାରିଲି ତା ପ୍ରତିଉତ୍ତର ତୁ ମୋତେ ସାଙ୍ଗେ ସାଙ୍ଗେ ଦେବୁ ତ ସାଙ୍ଗେ ସାଙ୍ଗେ ଆମର ଯେମିତି ଆସିକି ତା'ର ପରିବର୍ତ୍ତେ ଆମକୁ ଆଉ ଅଧିକ ଦୁଇ ପଇସା ପଡ଼ୁ ବରଂ କିନ୍ତୁ ଆମେ ସୁବିଧାରେ ଯାଇକି ଫେରି ଆସିବୁ ବୁଝିଲୁ ବୁଝିଲୁ ଡ୍ରାଇଭର ଅଛି କି ନାହିଁ ଘରେ ତା'ଠୁ ପରାମର୍ଶ ଟିକେ ନେଇ ଆସେ ବୁଝିପାରିଲୁ ନା ନାହିଁ ଅଳ୍ପଦିନ ଭିତରେ ଆମେ ଦୁଇ ଦିନ ଲାଗିବ ଆମକୁ ଆସିବା ପାଇଁ ସେଠି ଦୁଇ ଦିନ ଆମ ପାଇଁ ରହିବାକୁ ପଡ଼ିବ ତାର ପ୍ରତିଉତ୍ତର ମୋତେ ଦେବୁ ଶୀଘ୍ର ଦେବୁ ତ ହେଉ ହେଉ